ଆମ ସ୍ଥାନୀୟ ବଜାରରେ କୃଷି ଜାତୀୟ ଦ୍ରବ୍ୟ ପାଇବାରେ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଆମ ଆମ ଆଖପାଖରେ ଜଟଣିର ଆଖପାଖରେ କିଛି ଦୋକାନ ନାହିଁ କି କୃଷି ଜାତୀୟ ଦ୍ରବ୍ୟ ସୁବିଧାରେ ମିଳେ ନାହିଁ ଏସବୁ ପାଇଁ ଆମକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ଆମକୁ ଉଚ୍ଚ ଦରରେ ସାର ପିଡିଆ କୀଟ ନାଶକ ଔଷଧ ଧାନ ବିହନ ଏ ସବୁ ଆମକୁ କିଣିବାକୁ ପଡୁଛି ଲୋକେ ଅସୁବିଧା ସମ୍ମୁଖୀନ ହୋଇ ଦୂର ଦୂର ଜାଗାକୁ ମଧ୍ୟ ଏସବୁ ପାଇଁ ଯାଉଛନ୍ତି ଏସବୁ ଆମ ପାଖଆଖରେ ମିଳିଲେ ଆମକୁ ସୁବିଧା ମିଳନ୍ତା ଏସବୁ ଆମକୁ ମିଳେ ନାହିଁ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉ ଠିକ୍ ସମୟରେ ଠିକ୍ ଚାଷ କରିବାରେ ଆମେ ଲୋକ କୃଷି ଜାତୀୟ ଦ୍ରବ୍ୟ ହଇରାଣ ହୁଅନ୍ତି ଏସବୁ ଆମକୁ ସହଜ ସୁବିଧାରେ ମିଳିଲେ ଆମେ ଆମେ କିଛି ସୁବିଧା ସୁଯୋଗ ପାଇପାରନ୍ତୁ ବିଷୟରେ ଆମକୁ ଠିକ୍ ଟାଇମ୍ରେ ଆଉ ଆମକୁ ଦୂରକୁ ଯିବାକୁ ନପଡ଼େ କି ଅଧିକା ଖର୍ଚ୍ଚରେ ଆମକୁ ନକରିବାକୁ ପଡନ୍ତା ଏସବୁଥିରେ ଆମକୁ କୃଷି ଜାତୀୟ ଦ୍ରବ୍ୟ ଆମେ ସାହାଯ୍ୟ ହୁଅନ୍ତା